ଆମ ଗାଁରେ ପ୍ରାୟ ବନ୍ଧ ଚାରି ପାଞ୍ଚଟା ଥାଏ ଏବଂ ବନ୍ଧ ବନ୍ଧ ଗୁଡ଼ାକ ଲିଜ୍ରେ ସମସ୍ତେ ନେଇଥାନ୍ତି ତ ଲିଜ୍ ସରିଲା ପରେ ଯେତେବେଳେ ସମସ୍ତେ ମିଳିମିଶି ପାଣି କମ୍ ପାଣି ଥାଏ ବନ୍ଧରେ କମ୍ ପାଣି ଥିବା ଭିତରେ ସମସ୍ତେ ମିଳିମିଶି ଯାଉଥାଉ ବନ୍ଧକୁ ମାଛ ଧରିବା ପାଇଁ ସେହି ସମୟରେ ସମସ୍ତେ ମାଛ ଧରନ୍ତି କିନ୍ତୁ ମୁଁ ଧରିପାରେ ନାହିଁ ମାଛ ମୋ ହାତରୁ ଖସିଯାଏ ମୁଁ ସେହି ସମୟରେ ସମସ୍ତଙ୍କୁ କୁହେ ଯେ ମୋ ହାତରୁ ବଡ଼ ମାଛ ଓ ଗଲାହେରି ତ ସମସ୍ତେ ହସନ୍ତି କହିଲେ ତୁ ତ କେବେ ମାଛ ଧରିନୁ ପାଣିରେ ଥିଲେ ଛୋଟ ମାଛ ବି ବଡ଼ ଲାଗେ ତେଣୁ ତତେ ବଡ଼ ମାଛ ଧରିଲା ଭଳିଆ ଲାଗୁଛି କିନ୍ତୁ ଧରିପାରୁନୁ ତ ଦିନେ ଏମିତି ମାଛ ଯାଉ ସଖାଳୁ ଯାଇଥିଲୁ ସମସ୍ତେ ମିଳିମିଶି ସମସ୍ତେ ମାଛ ଧରିଲେ କେତେ ଗୁଡ଼ାଏ କିନ୍ତୁ ମୁଁ ଭାବୁଥାଏ ମୋ ହାତରେ କ'ଣ ପଡ଼ିବନି ପଡ଼ିବନି ତ ଦିନେ ଗୋଟେ ବଡ଼ ମାଛଟେ ଧରିଲି ପ୍ରାୟ ପାଞ୍ଚ ଛଅ କିଲୋ ହେବ ସେହି ମାଛଟା ତ ମାଛଟାକୁ ମୁଁ ଯେତେବେଳେ ଧରିକିରି ଗାଁକୁ ଧରିକିରି ଆସିଲି ତ ରାସ୍ତାରେ ମତେ ସମସ୍ତେ କହିଲେ ଆରେ କେତେ ବଡ଼ ମାଛଟା ଧରିକିରି ଆଣିଲୁ ତୁ ତ କେବେ ମାଛ ଧରିନୁ କିନ୍ତୁ ଆଜି ଏତେ ବଡ଼ ମାଛଟା ଧରିକିରି ନେଇକି ଆସିଲୁ ତ ସମସ୍ତେ ଖୁସି ହେଉଥିଲେ ଏବଂ ମୁଁ ବି ପ୍ରଥମ ଥର ପାଇଁ ସେ ମାଛଟା ବଡ଼ ମାଛ ଧରିଥିବାରୁ ମୁଁ ବି ବହୁତ ଖୁସି ଅନୁଭବ କଲି